ଆମେ ଫସଲ କଲା ପରେ ଆମେ ଫସଲ କରୁଛୁ ଫାଷ୍ଟ୍ ଫସଲ କଲା ପରେ ଆମେ ବଜାର ଅଛି ଆମ ପାଖେ ସାତ୍ ଦିନ୍ରେ ସାତ୍ଟା ମାର୍କେଟ୍ବି ଅଛେ ତା'ପରେ ଆମ ଗାଁ ମଣ୍ଡି ମଣ୍ଡି ବି ଚାଲିଛେ କେନ୍ ଦୋକାନ ମାନେ ବି ଆମେ ଦୋଉଛୁ ଫସଲ ଟା ସୁବିଧା ଅଛି ରାଜ୍ୟ ଅଲଗା ରାଜ୍ୟକୁ ବି ଆମେ ପଠେଇ ଦେଇ ପାରୁ ଆମର କାଇଁ ବସ୍ରେ ବସ୍ରେ ଟିକେଟ୍ କରି କରି ପଠେଇ ଦୋଉଛୁ କି କେନ୍ ଟ୍ରେନ୍ରେ କି କେନ୍ ପିକ୍ଅପ୍ ଫିକ୍ଅପ୍ରେ ବି ଆମେ ପଠଉଛୁଁ ଆରୁ ଆମ ରାଜ୍ୟ ବାହାର୍ କେ ବି ଯଉଛେ ଆମର୍ ସୁବିଧା ଏଇନା ଅଛେ ମଣ୍ଡି ବି ମଣ୍ଡି ନେ ବି ଦଉଚୁଁ ଆରୁ ଆମର୍ ବଜାର୍ ସବୁ ଗାଁ ଗାଁ ବି ନଉଛୁ ବିକ୍ରି କରି ଫସଲ୍ କେ ଆରୁ ରଖି ନେଇ ହବା ନା ବିକି ବୁକା କରି ଆମେ ଏରା କରୁଛୁ ଆରୁ ବାରି ଫସଲ କରୁଛୁ ବିକୁଛୁ ଏନ୍ତା କରି ତ ଫସଲ ଚାଲିଛି ଆମ ମଣ୍ଡି ନା ଦଉଛୁ ବଜାର ବୁଜିର କେ ବି ନଉଛୁ ଗାଁ ଘର କେ ଘର କେ ଯେ କିଣି ଆଇଲେ ବି ଦଉଛୁ